ଯେତେବେଳେ ଟେକ୍ନୋଲୋଜି ଆସିନଥିଲା ଗ୍ରାମାଞ୍ଚଳର ଲୋକମାନେ ସାଧାରଣତଃ ପାଲା ଦାସକାଠିଆ ଦଣ୍ଡ ଆଦି ଗ୍ରାମାଞ୍ଚଳ ପରମ୍ପରା ସଂସ୍କୁତିକୁ ଦେଖିକି ଉପଭୋଗ କରୁଥିଲେ କିନ୍ତୁ ସମୟ କ୍ରମେ ଯେତେବେଳେ ଟେକ୍ନୋଲୋଜିର ପାଦ ପଡ଼ିଲା ସେତେବେଳେ ଟିଭି ମାଧ୍ୟମରେ ମୋବାଇଲ ମାଧ୍ୟମରେ ଦୁରଦୁରାନ୍ତରେ ହେଉଥିବା ସାସ୍କୃତିକ କାର୍ଯ୍ୟକ୍ରମ ଗୁଡ଼ିକୁ ଗ୍ରାମାଞ୍ଚଳମାନେ ଗ୍ରାମାଞ୍ଚଳର ଲୋକମାନେ ଖୁବ ସହଜରେ ଦେଖିପାରିଲେ ଯାହାଦ୍ୱାରା ସେମାନେ ନିଜ ଅଞ୍ଚଳ ସହିତ ଦୁରଦୁରାନ୍ତରେ ଘଟୁଥିବା ପାରମ୍ପରିକ କାର୍ଯ୍ୟ କ କାର୍ଯ୍ୟକ୍ରମ ମଧ୍ୟରେ ଠିକ ଭାବରେ ଅବଗତ ହୋଇପାରିଲେ